ଗ୍ୟାସର ଜଲାଉଁ ଗ୍ୟାସ ଜଲାଉଁ ପର୍ଯ୍ୟନ୍ତ ଜଲ୍ଦି ଭାତ ଶାଗ ହୁଏ ଏଥିପାଇଁ ଛୋଟ ଛୋଟ ନନୀ ବାବୁମାନେକୁ ଇସ୍କୁଲରେ ଜଲ୍ଦି ପଠାଉ ଅଙ୍ଗାରକାମ ଅଙ୍ଗାରକାମ୍ଳ ଜଲ୍ଦି ଜଳିଲେ ଭାତ ଶାଗ ହୁଅ ଅଙ୍ଗାରକାମ୍ଲକୁ ଜଲାଇ ରାନ୍ଧିବାଟିବା କରିବା ଏଥିପାଇଁ ଗଛ କାଟିବାର ବ୍ୟବସ୍ଥା ବି ଅଛି ଲେକିନ୍ ଅଙ୍ଗାରକାମ୍ଳ ବାୟୁ ଜଲ୍ଦି ଆସିପାରିବ ନାହିଁ ସେଥିପାଇଁ ସେଥିପାଇଁ ପାଇଁ ପ୍ରଥମ ଉପାଦାନ ସହିତ ଆପଣଙ୍କ ଗଛର ବି ଗଛ କାଟିବାକୁ ମନା ଅଛି ଗ୍ୟାସ ଗ୍ୟାସ ଜଲାଇବା ପାଇଁ ଜଲ ଗ୍ୟାସ ଜଲାଇବା ପାଇଁ ଭାତ ସବୁ ହୁଏ ଜଲ୍ଦି ଚୁଲିରେ ବି ରାନ୍ଧିଲେ ଅଙ୍ଗାରକାମ୍ଳ ଜରୁରୀ କୁହନ୍ତୁ ଅଙ୍ଗାରକାମ୍ଳର ଗ୍ୟାସ ଜଲିବା ପାଇଁ ଅନୁରୋଧ ଗଛ କୁଟିଦେଲି ଆମକୁ ଅଙ୍ଗାରକାମ୍ଳ କେମିତି ମିଳିବ ଏଥିପାଇଁ ଉଥିପାଇଁ ଏଥିପାଇଁ ଗ୍ୟାସର ଜରୁରୀ ସେଥିପାଇଁ ଆମକୁ ଗ୍ୟାସର ଜରୁରୀ ଆପଣ ଆମମାନଙ୍କୁ ଗ୍ୟାସର ଜରୁରୀ ସେଥିପାଇଁ ଆମେ ଗ୍ୟାସ ମଙ୍ଗାଉ ଗଛର ଜରୁରୀ ଇଚ୍ଛନ କୁଟିଦେଲେ ଗଛକୁ ଆମକୁ ଅଙ୍ଗାରକାମ୍ଳ ଦେଇପାରିବ ନାହିଁ ଏଥିପାଇଁ ଆମକୁ ଗ୍ୟାସର ଜରୁରୀ ସେଥିପାଇଁ ଆମେ ଗ୍ୟାସ ରାନ୍ଧୁ ଏଥିପାଇଁ ଆମେ ଛୋଟ ବାବୁକୁ ଜଲ୍ଦି ସ୍କୁଲ ପଠେଇଥାଉଁ ବାୟୁ ବାୟୁ ବାୟୁ ଗଛ କୁଟି ଦେଲେ ବାୟୁର ଅଭାବ ହୋଇଥିବ ଏଥିପାଇଁ ଗଛ ଗଛ କୁଟିବାରେ ମନା ଅଛି ସରକାରଙ୍କ ଅନୁଭୂମିତି ସେଥିପାଇଁ ଆପଣ ଗ୍ୟାସର ଗ୍ୟାସକୁ ହେଥିପାଇଁ ସରିଲେ ବି ଆମେମାନେ ଭରିଯାଉଁ ଯେତେଥର ସରିଲେ ସେତେଥର ଭରିଯାଉଁ ଯେତେ ଥର ସରିଲେ ସେତେ ଥର ଭରିଯାଉ ଥିପାଇଁ ଛୋଟ ଛୋଟ ନନୀ ବାବୁ ଗ୍ୟାସରୁ ରାନ୍ଧିଦେଲେ ଖାଇକି ଯାଆନ୍ତି ଗ୍ୟାସକୁ ଗ୍ୟାସକୁ ପ୍ରଥମ ପ୍ରଥମ ଉପାଦାନ ସହିତ ଗ୍ୟା ସହିତ ଗ୍ୟାସକୁ ଜଲାଇ କମ୍ କଲେ ବି ଜ୍ୟାଦା କଲେ ବି ଜଲ୍ଦି ଭାତ ସବୁ ହୋଇଯାଏ ଛୋଟ ଛୋଟ ନନୀବାବୁକୁ ଇସ୍କୁଲ ପଠାଏ ସେଥିପାଇଁ ଦୟାକରି ପ୍ରଥମ ଉ ଉପାଦାନ ସହିତ ଆପଣର ସର ସରକାର ଅନୁଭୂମି କହନ୍ତି ପାଇଁ ଗ୍ୟାସର ଆମକୁ ବହୁତ ବହୁତ ଜରୁରୀ ଏଥିପାଇଁ ଆମେ ଗ୍ୟାସ ଆଣୁ ଆଉ ଆଉ ଗଛକୁ କାଟିଦେଲେ ଆମକୁ ଅଙ୍ଗାରକାମ୍ଳ ମିଳିବ ନାହିଁ ଏଥିପାଇଁ ଗ୍ୟାସକୁ ଜଲାଇ ଗ୍ୟାସକୁ ଜଲାଉ ଆରୁ ରାନ୍ଧୁ କିଛୁନ ଗଛକୁ କୁଟିଦେଲେ ଆମକୁ ଅଙ୍ଗାରକାମ୍ଳ ମିଳିବ ନାହିଁ ଏଥିପାଇଁ ଆମେ ଗଛ ଯୋଗାଉ ଆର୍ ଅଙ୍ଗାରକାମ୍ଳ ଆମକୁ ମିଲେ ନ ଏଛନ୍ ଜେନାଇ ଯୋଗାଲେ ଆମକୁ ଅଙ୍ଗାରକାମ୍ଳ ମିଳିବ ନାହିଁ ଏଥିପାଇଁ ଆମକୁ ଗ୍ୟାସର ଜରୁରୀ ଆମେ ଗ୍ୟାସରେ ରାନ୍ଧୁ ଗ୍ୟାସରେ ସବୁ କରୁ ଏଥିପାଇଁ ଆମକୁ ଗ୍ୟାସର ଜରୁରୀ ଆପଣଙ୍କ ସରକାର ଅନୁଭୂମିକ କୁହନ୍ତି ଏଥିପାଇଁ ଏଥିପାଇଁ ଆମେ ଗଛ ଯୋଗାଉଁ ଆମକୁ ଅଙ୍ଗାରକାମ୍ଳ ମିଲିବା ପାଇଁ ଆମକୁ ଗ୍ୟାସର ଜରୁରୀ ଏଥିପାଇଁ ଆମେ ଗ୍ୟାସ ଆନୁ ପ୍ରଥମ ଉପାଦାନ ସହିତ ଦୟାକରି ଆମକୁ ଗଛ ଯୋଗାଇଲେ ବାୟୁ ମିଲେ ଅମ୍ଳଜାନ ମିଲେ ଏତେ କା ଅମ୍ଲଜାନ ମିଲେ ଆମ ଗ୍ୟାସର ଜରୁରୀ ଆମେ ଆମେ ଆମେ ଜଲ୍ଦି ଆମେ ଜଲ୍ଦି ଛୋଟ ଛୋଟ ବାବୁକୁ ପଠାଇଦମୁ ଆମକୁ ଗ୍ୟାସର ଜରୁରୀ ଏଥିପାଇଁ କି କିଛିଣ ଗଛ କୁଟିଦେଲେ ଆମକୁ ଅଙ୍ଗାରକାମ୍ଳ ମିଳିବ ନାହିଁ ଏଥିପାଇଁ ଆମେ ଆମେ ଏଥିପାଇଁ ଆମେ ଗଛ ଯୋଗାଉଁ ଆଣ୍ଡୁ କାଟର ବ୍ୟବହାର ହୁଏନାହିଁ ଏବେ ଗ୍ୟାସର ଜରୁରୀ ଏଥିପାଇଁ ଆମେ ଗ୍ୟାସକୁ ମଙ୍ଗାଉ